ହଁ ଆମ ଯାଜପୁର ଜିଲ୍ଲାର ବିକାଶ ଓ ସମୃଦ୍ଧି ଦୃଷ୍ଟିରୁ ଜିଲ୍ଲାରେ ବିଭିନ୍ନ ପ୍ରକାରର ଅସୁବିଧା ସମ୍ମୁଖୀନ ଆମେ ହେଉଛୁ ଯେମିତିକି ଆମର ପାଣି ଆସୁଛି ଠିକ୍ ଟାଇମ୍ରେ କେତେବେଳେ କମ୍ ଆସୁଛି କେତେବେଳେ ଜୋର୍ରେ ଆସୁଛି ତା'ର ମଧ୍ୟ ସମସ୍ୟା ରହିଛି କେତେବେଳେ ବ୍ଲିଚିଂ ବାଲି ବାସ୍ନା ହେଉଥିବ ସେ ପାଣି ମଧ୍ୟ ଆସୁଛି ରାଜନୀତି ଅର୍ଥନୀତି ଉପରେ ମଧ୍ୟ ବହୁତ ପ୍ରଭାବ ରହିଛି ଯେମିତି ଆମର ଲୋକମାନେ ଏହି ମାଇନ୍ସ ଉପର ଦେଇକି ଚଳୁଛନ୍ତି ନହେଲେ ଆମର ଅର୍ଥ ରୋଜଗାରର କୌଣସି ଆଉ ଇଏ ନାହିଁ ଆଉ ସାମାଜିକ ପରିବେଶର ସାମାଜିକ କର୍ମଚାରୀ ସୁରକ୍ଷା ପାଇଁ ଏଠି ବେଶି ସୁବିଧାପତ୍ର ନାହିଁ ଆଉ ଆମର ହେଉଛି ଯାଜପୁର ଜିଲ୍ଲାର ଅନେକ ପ୍ରକାରର ସମସ୍ୟା ରହିଛି ଆଉ ମୌଳିକ ଯେମିତି ସମ୍ବଳର ଅଭାବ ଆମର ରହିଛି ଦୁର୍ଗମ ଅଞ୍ଚଳମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ଦିଆଯାଉନାହିଁ ପାଣିର ଗାଁର ମାନଙ୍କୁ ଟିକିଏ ଗାଁର ମାନଙ୍କୁ ପାଣିର ସୁବିଧା ନାହିଁ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆମର ଯେମିତି ଚାଷୀମାନେ ମଧ୍ୟ ବିଭିନ୍ନ ପ୍ରକାର ଚାଷବାସ ନେଇକି ବିକ୍ରି କରିପାରୁନାହାନ୍ତି କେତେ ପୋଚା ହେଉଛି ଆଉ କେତେ ଏମିତି ଏହି ଭଳିଆ ଅନେକ ସମସ୍ୟା ରହିଛି